ଡାକ୍ତରଖାନାରେ ରୋଗୀର ସ୍ୱାସ୍ଥ୍ୟ ପାଇଁ ଔଷଧ ଡାକ୍ଟରର ଉପଲବ୍ଧିତା ରକ୍ତ ପରୀକ୍ଷା ଇତ୍ୟାଦି ଜରୁରୀକାଳିନ ରହିବା ଦରକାର ଯଦ୍ଦ୍ୱାରା ରୋଗୀ ପାଇଁ ନେଗ୍ଲେକ୍ଟ୍ କଲେ ସେ ଅସୁବିଧାର ସମ୍ମୁଖୀନ ହୋଇଥାଏ ବୟସ୍କ ବ୍ୟକ୍ତିମାନେ ମଧ୍ୟ ଖୁବ୍ ଶୀଘ୍ର ମୃତ୍ୟୁବରଣ କରିପାରିଛନ୍ତି ତା'ଦ୍ଵାରା ଗାଁ ଗହଳିମାନଙ୍କୁ ଆମ୍ବୁଲାନ୍ସ ସେବା ନିହାତି ରଖିବା ଦରକାର ଗାଁମାନଙ୍କରେ ଆଶା ଆଶା ଆଶା ଦିଦିମାନଙ୍କୁ ରଖିବା ଦରକାର ଯଦ୍ୱାରା କିଛି ଅସୁବିଧାର ସମ୍ମୁଖୀନ ହେଲେ ଯଥା ଶୀଘ୍ର ତାଙ୍କ ପାଖରୁ ଔଷଧ ଆଣି ଖାଇକି ଟିକିଏ ସୁସ୍ଥ ନିବାରଣ କରିପାରିବେ